ହ୍ୟାଲୋ ହଁ ଆଜ୍ଞା ଆପଣ ରଣପୁର ଲଜ୍ ପସନ୍ଦରୁ କହୁଛନ୍ତି ତ ହଁ ଆଜ୍ଞା ମୁଁ ରଣପୁରରୁ ସତ୍ୟ କହୁଛି ତ ଆଜି ଆମର ଗୋଟିଏ ପାର୍ଟି ହେବାର ଅଛି ସାଙ୍ଗମାନେ ଯିବୁ ଆଜି ଅଫର କ'ଣ ଅଛି ପସନ୍ଦରେ ଖାଦ୍ୟ ଉପରେ କ'ଣ ଅଫର ଅଛି ଚିଲ୍ଲି ଚିକେନ ଉପରେ କ'ଣ ଆସିବ ବିରିୟାନି ଉପରେ କ'ଣ ଆସିବ ମସରୁମ୍ ଉପରେ କ'ଣ ଆସିବ ତ ଅଣ୍ଡା ଭୂସକାରୀ ଉପରେ କ'ଣ ଆସିବ ତଡ଼କା ଉପରେ କ'ଣ ଆସିବ ନାନ୍ ରୋଲ୍ ତ ସବୁ ରଖିଥିବେ ଆମେ ସାଙ୍ଗମାନେ ଯିବୁ ଆଜି ଦଶଟା ପୂର୍ବରୁ ଗୋଟିଏ ପାର୍ଟି ହେବାର ଅଛି ତ ଆପଣ ଟେବଲ୍ ଗୋଟିଏ ଆମ ପାଇଁ ରଖିଥିବେ ଆମେ ଆଠ ଦଶଜଣ ସାଙ୍ଗ ଯିବୁ ତ ଆଜି ଜଣଙ୍କର ବାର୍ଥଡ଼େ ଅଛି ତ ପାର୍ଟି ଅଛି ଆପଣ ରଖିଥିବେ ସବୁକୁ